ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ପୂର୍ବରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଦୁଇହଜାର ତେର ଅଧୀନରେ କେନ୍ଦ୍ରୀୟ ପ୍ରୟୋଜିତ ସ୍କିମ୍ ମଧ୍ୟରୁ ଏକ ପ୍ରମୁଖ ଅଧିକାର ଗ୍ରହଣ କରିଥିଲା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ବିଦ୍ୟାଳୟମାନଙ୍କରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ଏହି ଯୋଜନା ଅନ୍ତର୍ଗତ ପୃଷ୍ଟିକର ଖାଦ୍ୟର ନିୟମ ଗୁଡ଼ିକ ରହିଅଛି ପ୍ରାଥମିକ ସ୍ତରରେ ଚାରିଶହ ପଚାଶ କ୍ୟାଲୋରୀର ପୃଷ୍ଟିକର ଖାଦ୍ୟ ଦିଆଯିବା ବେଳେ ଅପର୍ପ୍ରାଇମେରୀରେ ସାତଶହ କ୍ୟାଲୋରୀର ପୃଷ୍ଟିକର ଖାଦ୍ୟ ଦିଆଯାଇଥାଏ